ମୁଁ ସକାଳେ ଆଉ ସନ୍ଧ୍ୟାରେ ଦୁଇ ଘଣ୍ଟା ଦୌଡ଼ିଥାଏ ସକାଳେ ଦୁଇ ଘଣ୍ଟା ଆଉ ସନ୍ଧ୍ୟାରେ ଦୁଇ ଘଣ୍ଟା ସକାଳୁ ଚାରିଟାରୁ ଛଅଟା ଦୌଡ଼ୁଛୁ ଆଉ ସନ୍ଧ୍ୟାରେ ଛଅରୁ ଆଠଟା ଯାଏଁ ଦୌଡ଼ୁଛୁ ଆମେ ଗାଁରୁ ଫୁଲବାଣୀ ଯାଏଁ ଦୌଡ଼ୁଛୁ ଏଠୁ ସାତ କିଲୋମିଟର ଆମେ ସାଙ୍ଗ ହୋଇଛୁ ପାଞ୍ଚଜଣ ଆମର ହେଲାଣି ବର୍ଷେ ପାଖାପାଖି ଆମେ ସବୁଦିନ ଦୌଡ଼ିବାକୁ ଯାଉଛୁ ଆଉ ଦୌଡ଼ିବା ଦ୍ଵାରା ଆମର ରକ୍ତ ଚଳଚଞ୍ଚଳ ହୁଏ ଦେହ ଠିକ୍ ରୁହେ ଆଉ ନିଜକୁ ନିରୋଗ ମଧ୍ୟ ଆମେ ରଖିପାରୁ କାହିଁକି ନା ଯେତିକି ଦୌଡ଼ିବ ଦେହରୁ ଯେତେ ଝାଳ ବାହାରିବ ଦେହ ପାଇଁ ସେତେ ଭଲ ଆଉ ସେତିକି ଆମେ ନିରୋଗୀ ରହିବୁ ଆମର ବର୍ଷେ ହେଲାଣି ଦୌଡ଼ିବାଟା ଅଭ୍ୟାସ ହୋଇଛି